ଆଜିକାଲି ଘରେ ଘରେ ଘରକୁ ସୁନ୍ଦର କରିବା ନିମନ୍ତେ ଘର ଲୋକମାନେ ବହୁତ ସୁନ୍ଦର ସୁନ୍ଦର ଗଛ ଫୁଲ ଗଛ ଫଳ ଗଛ ଏବଂ ପନିପରିବା ଗଛ ଆଦି ଲଗେଇଥାନ୍ତି କିନ୍ତୁ ବଗିଚା ସାଧାରଣତଃ ଘର ଅଗଣାରେ ତିଆରି ହୋଇଥାଏ କିନ୍ତୁ କିଛି ଲୋକ ନିଜ ଛାତ ଉପରେ ବଗିଚା ତିଆରି କରିଥାନ୍ତି ସେହି ବଗିଚାରେ ପ୍ରାକୃତିକ ମାଟି ବ୍ୟବହାର କରାଯାଏ କରା ଦିଆଯାଇଥାଏ ସେଇ ବଗିଚା ଗୁଡ଼ିକ ଦୂର ଦୂରରୁ ସୁନ୍ଦର ଦେଖାାଯାଇଥାନ୍ତି ଏବଂ ଘର ଛାତ ମଧ୍ୟ ସୁନ୍ଦର ଦେଖାଥାଏ ସେହି ବଗିଚାରେ ସିମେଣ୍ଟର ମାଡ଼ଣା ଏବଂ ପ୍ଲାଷ୍ଟିକ ମାଡ଼ଣା ଏବଂ ମାଟି ମାଣ୍ଡଣା ରେ ଗଛ ଲଗେଇଥାନ୍ତି କିନ୍ତୁ ଖୋଲା ବଗିଚାରେ ସିଧା ଫଳ ଆ ମାଟିରେ ଲଗେଇଥାନ୍ତି